ହଁ ମୁଁ ଗୋଟେ ରୋଷେଇ କ୍ଳାସରେ ଯୋଗ ଦେଇଥିଲି ସେଇ ରୋଷେଇ କ୍ଳାସରେ ମୁଁ ବିଭିନ୍ନ ପ୍ରକାର ରୋଷେଇ ବି ଶିଖିଥିଲି ଆଉ ସେଠିକାର ସାର୍ ବି ବହୁତ ଭଲ ସେ ସାର୍ ବିଜୟ ସାର୍ ଥିଲେ ସେ ଆମକୁ ବହୁତ ଜିନିଷ ଶିଖାଇ ଥିଲେ ବି କିଛିଟା ଜିନିଷ ଆମେ ଶିଖିଥିଲୁ ଆଉ କିଛି ବି ବହୁତ କିଛି ଶିଖିବାର ବାକି ବି ଅଛି ଆଉ ଚିକେନ ଯେହେତୁ ବହୁତ ମୋତେ ଭଲ ଲାଗେ ତ ଚିକେନ ବିଷୟ ଚିକେନ ଆଇଟମ ଗୁଡ଼ାକ ସବୁ କେମିତି ଶିଖିବୁ କେମିତି ଭଲ ଭଲ ନୂଆ ନୂଆ ଆଇଟମ କରିବୁ ଆଉ ସେଇ ବିଷୟରେ ଜାଣିବାକୁ ବହୁତ ମାନେ ଇଚ୍ଛା ଆଉ ଆଗକୁ ବି ଶିକ୍ଷା କରିବାକୁ ବହୁତ ଇଚ୍ଛା ତ ସେଥିପାଇଁ ଆମେ କେମିତି କ'ଣ କରିବୁ ଆଉ ନୂଆ ନୂଆ ଆଇଟମ ବନାଇବୁ ସେଇ ବିଷୟରେ ଚାଲିଛି ଆମର ସେ ସାର୍ ବି ବହୁତ ଭଲ ଜାଣିଛନ୍ତି କେମିତି ଆମେ ଶିଖିବୁ ବି ମାନେ ଆଜିକାଲି ସମସ୍ତଙ୍କ ହାତରେ ବି ଭଲ ରୋଷେଇ ହୁଏନି ତ ସେଥିପାଇଁ କାହା ହାତରେ ଭଲ ରୋଷେଇ ହୁଏ ତ କାହା ହାତରେ ଖରାପ ରୋଷେଇ ହୁଏ ତ ସେଥିପାଇଁ ଜିନ ଜିନିଷଟା ହେଲା ଆମେ ଶିଖିବା ଦରକାର ଶିଖିଲେ ଜଣେ ଜଣେ ଅନ୍ୟ ଠାରୁ ଶିଖିଲେ ନିଜେ ହିଁ କରିପାରିବ ଆଉ ନିଜେ କିଛି ନିଜ ମନରୁ ବି କିଛି ନୂଆ ନୂଆ ଆଇଟମ ବି ବନାଇ ପାରିବେ ଖାଲି ଶିଖିଲେ ନୁହଁ ଯଦି କିଛି ଶିଖିଥିବେ ବି ଆପଣ ତ କିଛି ନିଜେ ନିଜେ ବନାଇ ବି ପାରିବେ